ହ୍ୟାଲୋ ସାର୍ ନମସ୍କାର ମୁଁ ରସ୍ମିତା ମଲ୍ଲିକ ଦୁତୀପଡ଼ାରୁ କହୁଥିଲି ସାର୍ ଆପଣ କେପି ସାଲୁଙ୍କିର ମ୍ୟାନେଜର କି ସାର୍ ଯଦି ମ୍ୟାନେଜର ତା'ହେଲେ ମୁଁ ଆପଣଙ୍କ ହୋଟେଲରେ କେତେଟା ଅର୍ଡ଼ର କରିବାର ଅଛି କାହିଁକିନା ଯଦି ଅଫର୍ ଦେଉଥିବେ ତା'ହେଲେ ଅଧିକ ଜିନିଷ ଆମେ ଆଣିବୁ ଆଉ କିଛି ମିଠା ଖାଦ୍ୟ ପଦାର୍ଥ ଆଉ କିଛି ଆଇଁଷ ଜିନିଷ ତାହେଲେ ଯଦି ୟେ ଅଫର୍ ଯଦି ଅଛି ତାହେଲେ ଆମେ ଅଧିକା ଆଣିବୁ ଆଉ ତ କ'ଣ କ'ଣ ଅଫର୍ ଅଛି ଆପଣ ଟିକିଏ ଜଣାଇ ଦେବେ ଫୋନରେ ଆଉ ଆଉ ଯଦି ଅଫର୍ ନାହିଁ କହିଲେ ତା'ହେଲେ ଆମେ କେଉଁଠି ବି ଅର୍ଡ଼ର କରିବୁ ସାର୍ ଆଉ ଯଦି ଅର୍ଡ଼ର କରିବୁନାହିଁ ତା'ହେଲେ ସାର୍ ବାହାଘର ଆଉ କେମିତି ହେବ ଅର୍ଡ଼ର କରିବାକୁ ହିଁ ପଡ଼ିବ ଯଦି କହିବୁନାହିଁ ତା'ହେଲେ ସାର୍ କେମିତି ହେବ ତ ଆପଣ ଟିକିଏ ସେ ଫୋନ ମାଧ୍ୟମରେ ଟିକିଏ ଜଣେଇ ଦେବେ ଆଉ ଅଫର୍ କେବେଠାରୁ କେବେ ପର୍ଯ୍ୟନ୍ତ ଅଛି ତା'ହେଲେ ସେ ଅନୁସାରେ ଆମେ ଆପଣଙ୍କୁ ଅର୍ଡ଼ର କରିବୁ